ବେଳେବେଳେ ଆମ ଘରେ ଯେଉଁ ଏଚ୍ପି ଗ୍ୟାସ ଆମେ ବ୍ୟବହାର କରୁ କୌଣସି କାରଣରୁ ଯଦି ମୂଷା ପାଇପଟିକୁ କାଟିଦେଇଥାଏ ଗ୍ୟାସ ଲିକେଜ ହୋଇଥାଏ ଲିକେଜ ହେଲେ ଦିଆସିଲି ବା କୌଣସି ଇନ୍ଧନ ପ୍ରୟୋଗ କଲେ ଘରେ ମଧ୍ୟ ନିଆଁ ଲାଗିଯିବାର ସମ୍ଭାବନା ରହିଥାଏ ତ ଯାହା ଫଳରେ ଗ୍ୟାସ ଯେତେବେଳେ ଖୋଲାଯାଏ ଯଦି ଗ୍ୟାସର ବାସନା ଆସେ ହଠାତ୍ ସେଟାକୁ ବନ୍ଦ କରି ସେଇ ଘରୁ ଗ୍ୟାସ ଟାଙ୍କିଟାକୁ ବାହାର କରିବାକୁ ପଡ଼େ

ବିଭନ୍ନ କାରଣରୁ ଏହିଭଳି ଲୋକମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି ତ ସେଥିପାଇଁ ସଚେତନତା ହେବା ଦରକାର ଏବଂ ଗ୍ୟାସ ପାଇପ ଗ୍ୟାସ ଚୁଲି ଟାଙ୍କି ସଦାବେଳେ ସତର୍କତା ମୂଳକ ତାକୁ ତନଖି କରିବା ଦରକାର ଦେଖିକରି ଠିକ୍ ରେ ପ୍ରୟୋଗ କରିବା ଦରକାର